ହ୍ୟାଲୋ ଲ୍ୟାଣ୍ଡମାର୍କ ରେଷ୍ଟୁରାଣ୍ଟରୁ କହୁଥିଲେ କି

ଆଜ୍ଞା ମୋର ଗୋଟେ ଅର୍ଡର ଅଛି ଆଛା ସେ ଅର୍ଡରକୁ ଆପଣଙ୍କ ୱେବସାଇଟରେ ପଠାଇବା ପାଇଁ ବ୍ୟବସ୍ଥା ଅଛି କି ଅଛି ଠିକ୍ ଅଛି ଆଜ୍ଞା ତା'ହେଲେ ମୁଁ ଅର୍ଡର ପଠାଉଛି ଆଜ୍ଞା